ରଙ୍ଗୋଲି ସୂର୍ଯ୍ୟଙ୍କୁ ଜଳ ଅର୍ପଣ କପାଳରେ କୁମ୍କୁମ୍ ପବିତ୍ର ସୂତା ପିନ୍ଧିବା ପୂଜା ପାଇଁ ମନ୍ଦିର ଯିବା ଦରଗା ଯିବା ବ୍ରତ ରୋଜା ଆଦି ଅନେକ ଧାର୍ମିକ ପ୍ରଥାର ମହତ୍ୱ ହେଉଛି ପ୍ରାଚୀନକାଳରୁ ଏହି ଧର୍ମରେ ଏହି ସବୁ ଜିନିଷ କରାଯାଇଛି କାରଣ ପ୍ରଥମେ ସୁ ଦେବତାଙ୍କୁ ବହୁତ ଆଗରକାଳର ଲୋକମାନେ ଦେବତାଙ୍କୁ ମାନୁଥିଲେ ସେଥିପାଇଁ ଏହି କାର୍ଯ୍ୟ କରନ୍ତି ମାନେ ଏହି କଲଚର୍ କରନ୍ତି ରଙ୍ଗୋଲି ଯାହାକି ଦେବତାମାନେ ତାଙ୍କର ସେ କାମ ସରୀ ରଙ୍ଗୋଲି ଲୋକମାନଙ୍କ ପରମ୍ପରା ଯାହାକି ପ୍ରଥମରୁ କରାଯାଇଛି ଦେବତାମାନଙ୍କ ସମୟରେ ଏହିି ରଙ୍ଗୋଲି ବାହାରିଛି ଯାହା ଏ ପର୍ଯ୍ୟନ୍ତ ମଧ୍ୟ ସମସ୍ତେ ପାଳନ କରୁଛନ୍ତି ରୋଜାଙ୍କୁ ଜଳ ଅର୍ପଣ ଯାହାକି ଦୋକ ଯେଉଁମାନେ ସୂର୍ଯ୍ୟ ଦେବତାଙ୍କୁ ପୂଜା କରନ୍ତି ପ୍ରଥମେ ଗାଧେଇବା ସାରିବା ପର୍ ପରେ ସୂର୍ଯ୍ୟଙ୍କୁ ଦେବତାଙ୍କୁ ଜଲ ଅର୍ପିତ କରିଥାନ୍ତି ପ୍ରଥମକାଳରୁ କରାଯାଇଛି ଯେମିତି ଦେବତା ମାନେ ଶିବ କୃଷ୍ଣ ମହାଭାରତ ଏହି ସମୟରେ ମଧ୍ୟ କରାଯାଇଛି ପ୍ରାଚୀନକାଳରୁ ଏହି କାର୍ଯ୍ୟ ସବୁ କରାଯାଉଛି ଏହା ହେଉଛି ଆମ ହିନ୍ଦୁ ଧର୍ମମାନଙ୍କର ବା ମୁସଲିମ ମାନଙ୍କର ତା ସେମାନଙ୍କର କଲଚର୍ ଯାହାକି ପର୍ଯ୍ୟନ୍ତ ମଧ୍ୟ କରାଯାଉଛି ଆଧୁନିକକାଳରେ ମଧ୍ୟ କରାଯାଉଛି ଓ ଏହାଦ୍ୱାରା ସେମାନଙ୍କୁ ଆନନ୍ଦ ମିଳିଥାଏ ପରମ୍ପରା ଯାହାକି ସମସ୍ତେ କରନ୍ତି ସବୁ ହି ହିନ୍ଦୁ ମୁସଲିମ୍ ସେମାନଙ୍କର ସବୁ ମୁସଲିମ ମାନଙ୍କର ନମାଜ ସେମିତି ଆମ ହିନ୍ଦୁମାନଙ୍କର ଆମ ହିନ୍ଦୁମାନଙ୍କର ରଙ୍ଗୋଲି ସୁତା ପବିତ୍ର ସୂତା ପିନ୍ଧିବା ପୁଣି ମନ୍ଦିର ଯାଆନ୍ତି ସମସ୍ତେ ବ୍ରତ ମଧ୍ୟ କରାଯାଏ ଯେମିତି ସାବିତ୍ରୀ ବ୍ରତ ଯେମିତି ଗୋଟେ ପଲ ପତ୍ନୀ ତା'ର ପତିର ସାବିତ୍ରୀ ବ୍ରତରେ ବ୍ରତ ରଖେ ନଖାଇ ନ ପିଇ ପୂଜା କରେ ସେ ପତିର ଆ ଆୟୁଷ ବଢ଼ିବା ପାଇଁ ସେମିତି ହିନ୍ଦୁମାନଙ୍କର ଏଇଟା ଗୋଟେ ଧର୍ମ ମାନେ ଗୋଟେ କଲଚର୍ ସେଥିପାଇଁ ଏହା ପାଳନ କରାଯାଏ